ନମସ୍କାର ମୁଁ କୁନ୍ତଳା ଶ୍ରୀ ମୁଁ ମୟୂରଭଞ୍ଜରୁ କହୁଛି ଆଜି ମୁଁ ନୃତ୍ୟଶିଳ୍ପୀ ବିଷୟରେ କହିବାକୁ ଚାହୁଁଛି ନୃତ୍ୟଶିଳ୍ପୀ ନୃତ୍ୟ ଗୋଟେ ଏମିତି ଜିନିଷ ଯେ ବହୁତ ପିଲାମାନେ ଆଗ୍ରହୀ ଥାନ୍ତି ତ କିଛି ଜାଗାରେ ନୃତ୍ୟ ପାଇଁ ସ୍କୁଲ୍ ନଥାଏ ଯେଉଁଥିରେ ପିଲାମାନେ ନୃତ୍ୟ ଶିଖି ପାରିନଥାନ୍ତି ଆମ ଯେହେତୁ ଆମେ ବସ୍ତିର ଲୋକ ସହରକୁ ଯାଇ ନୃତ୍ୟ ଶିଖିବା ସମ୍ଭବପର ନୁହଁ ମୁଁ ଚାହୁଁଛିକି ଆମ ଗ୍ରାମରେ ଯଦି ଗୋଟିଏ ସ୍କୁଲ୍ଟିଏ ଥାଆନ୍ତା ତା'ହେଲେ ଯେଉଁ ଇଚ୍ଛା ଯେଉଁ କଳାକାରମାନେ ଇଚ୍ଛୁକ ସେମାନେ ସେଠାରେ ଶିଖିପାରନ୍ତେ ବିଭିନ୍ନପ୍ରକାର କଳାକାର ଥାଇ ମଧ୍ୟ ସେମାନେ ଏସବୁ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି ତେଣୁ ମୁଁ ଏହା ହିଁ କହିବି ଯେ ଯଦି ଆମ ଗ୍ରାମରେ ଗୋଟିଏ ଭଲ ନୃତ୍ୟ ଶିକ୍ଷା ସ୍କୁଲ୍ଟିଏ ହୁଅନ୍ତା ତେବେ ବହୁତ ପିଲା ଉପକୃତ ହୁଅନ୍ତେ ଆଉ ନୃତ୍ୟ ଶିଖି ବିଭିନ୍ନ ଜାଗାରେ ଯାଇ ନିଜର କଳା ପ୍ରଦର୍ଶନ କରିପାରନ୍ତେ ଯାହା ଦ୍ୱାରା ନିଜ ଗ୍ରାମର ନାଁ ଆଗକୁ ବଢ଼ନ୍ତା

ଏଥିପାଇଁ ଦୁଃଖ ଲାଗୁଛି ଯେ ବହୁତ କଳାକାର ଥାଇ ମଧ୍ୟ ନିଜର କଳାକୁ ନିଜ ଗାଁରେ ହିଁ ରଖିଦଉଛନ୍ତି କାରଣ ଏଠି କିଛି ସେମିତି ସୁବିଧା ନାହିଁ ଯେଉଁଥିପାଇଁ ସେମାନେ କୌଣସି ଶିକ୍ଷା ଲାଭ କରିପାରୁନାହାନ୍ତି